ହଁ ହ୍ୟାଲୋ ଭାଇ ସୁଦାମ୍ ତମକୁ ମୁଇଁ ତୁମର୍ ଅଟୋରେ ଯିବାର୍ ଲାଗି କଲ୍ କରିଥିଲି ବୋଇଲେ ମୋର ଏମରଜେନ୍ସି ହେଲା ତୁମର ଗାଡ଼ି ନିଆ ଆଣିଲ ବୋଇଲେ ମୁଇଁ ଅନ୍ୟ ଗାଡ଼ି ଥନ୍ ମୁଇଁ ମୋର ସେ କାମର ଲାଗି ମୁଇଁ ଗଲି ବୋଲେ ତୁମେ ଯେନ୍ ତୁମକୁ ଯେନ୍ ସେ ପଇସାଟା ଯେନ୍ ଦେଇ ସେ ଆନବ ଗାଡ଼ି ବୋିକରି ତୁମେ ମୋତେ ଫେରେଇ ଦେବ ତୁମେ ଗାଡ଼ି ନି ଆଣିଲ ବୋଲେ ମୁଇଁ ଅନ୍ୟ ଗାଡ଼ି ସାଙ୍ଗଥନ୍ ଗଲି ବଲେ ସେ ପଇସାଟା ମୋତେ ତୁମେ ଫିରେଇ ଦେବ ମୋତେ ହସ୍ପିଟାଲ୍ କାମରେ ମୋର ଯିବାର ଥିଲା ବୋଇଲେ ତୁମେ ତ ଗାଡ଼ି ନେଇ ଆଣଲ ବୋଇଲେ ମୁଇଁ ଅନ୍ୟ ଗାଡ଼ିିକେ କଲ୍ କଲି ଆଉ ଅନ୍ୟ ଗାଡ଼ି ସାଙ୍ଗେ ଫେନ୍ ଗଲୁ ତାପରେ ମୋର ସେ ସେନ କାମ ସବୁ ଏଇଟା ଦେଖା ଦୁଃଖି କଲୁ ହସ୍ପିଟାଲ୍ ନ ଆଉ ଆମେ ଆସିଲୁ ବୋଇଲେ ସେ ତୁମକୁ ଯେନ୍ ପଇସା ଦେଇଛେଁ ସେ ଦିଆ ହୋଇଥିଲା ସେ ପଇସା ତୁମେ ଫେରେଇ ଦିଅ